ଓଡ଼ିଆର ସଂସ୍କୃତିମାନେ ଓଡ଼ିଶାର ଓଡ଼ିଆମାନଙ୍କର ପାରମ୍ପରିକ ଭାଷା ପାରମ୍ପରିକ ରୀତିନୀତି ପାରମ୍ପରିକ ପର୍ବପର୍ବାଣି ପାରମ୍ପରିକ ପାରମ୍ପରିକ ପରିବେଶ ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମ ପାରମ୍ପରିକ ପାରମ୍ପରିକ ବେଶଭୂଷା ଏହାକୁ ବୁଝାଏ

ଯେତେବେଳେ ପ୍ରମୁଖ ସାମୁଦ୍ରିକ ବାଣିଜ୍ୟ ବାଣିଜ୍ୟ କରିବାକୁ ଆମ ଓଡ଼ିଶାର ଲୋକମାନେ ଯାଆନ୍ତି ବା ଇସଲାମିକ୍ ଆକ୍ରମଣ ଦ୍ୱାରା ବିଭିନ୍ନ ବିଭିନ୍ନ ଆଞ୍ଚଳିକ ଅଞ୍ଚଳରେ ହୋଇଥିବା ଆକ୍ରମଣ ଦ୍ୱାରା ବିଭିନ୍ନ ପାରମ୍ପରିକ ରୀତିନୀତିର ରୀତିନୀତିର ଲୋପ ପାଇଯାଇଥିଲା ଏବଂ ଯାହାଫଳରେ କି ସେହି ଅଞ୍ଚଳର ଲୋକମାନଙ୍କର ଲୋକମାନେ ବାଧ୍ୟତାମୂଳକ ଭାବେ ସେହି ସେଇ ଆକ୍ରମଣ କରିଥିବା ଲୋକମାନଙ୍କ ଅଧିନରେ ଚାଲିଲେ ସେମାନଙ୍କର ସେମାନଙ୍କ ରୀତିନୀତିକୁ ପାଳନ କଲେ ଯାହାଦ୍ୱାରାକି ଏଥିରେ ଆମ ଇତିହାସ ଭୌଗୋଳର ଭୂଗୋଳ ପଦାର୍ପଣ ଦ୍ଵାରା ଆମର ଭୌଗୋଳିକ ଆମର ଭୌଗୋଳିକ ସ୍ଥାନାନ୍ତରଣ ଏବଂ ଓଡ଼ିଶାର ସଂସ୍କୃତିର ପରିବର୍ତ୍ତନ ହେଲା ଯେଉଁଠି ଯେଉଁଠି ପରିବର୍ତ୍ତନ ହେବାର ନଥିଲା ସେଠି ଆମେ ପରିବର୍ତ୍ତନ ଦେଖିବାକୁ ପାଇଲେ ଯାହାଫଳରେ କିି ଏହା ଏକ ଏକ ସୁନ୍ଦର ଏକ ସୁନ୍ଦର ପରିବେଶକୁ ଏକ ସୁନ୍ଦର ପରିବେଶ ଥିଲା ଏହାଦ୍ୱାରା ଆଦିବାସୀମାନଙ୍କର ରୀତିନୀତି ପାରମ୍ପରିକ ଭାଷା ପାରମ୍ପରିକ ନୃତ୍ୟ ପାରମ୍ପରିକ ଜୀବନଶୈଳୀକୁ ମଧ୍ୟ ଆଘାତ କରିଥିଲା ଏହି ଏହାଦ୍ୱାରା ବିଭିନ୍ନ ଜୀବନଶୈଳୀର ମଧ୍ୟ ଲୋପ ଘଟିଥିଲା